କିରେ କିଆଁ ହଁ ଆଉ ସବୁ ଘର ଆଡ଼େ ସବୁ ଭଲ ନା ହଁ ଆଉ ତୁମ ଗାଁ ଆଡ଼େ ହାଲଚାଲ କିସ ଏବେ ତ ବଜାର ଭାରି ଗରମ ହଁ ଆଉ କିଛି ମିଳିଲା ନା ମାଲ୍ ପତ୍ର ତ ଏଇ ତ ଶଙ୍ଖର ଆଉ ଶଙ୍ଖ ଫୁଙ୍କିଲେ ତ ଗାଁ ପବିତ୍ର ହେବ ଆଉ ଯାଇଥିଲେ ବ୍ୟାଗ୍ ଆଣିଥିଲେ ବ୍ୟାଗ୍ ଆଣିଥିଲେ ହେଲେ ବ୍ୟାଗ୍ ଭିତରେ ଥିଲା ଦୁଇଟା ଖଡ ଖଡ଼ିଆ ଗା କେନ୍ ତୁମର ସେଇଟା ବେଗ୍ କେନ୍ ତୁମର ସେଟା ବ୍ୟାଗ୍ ମିଳୁନି କି ବ୍ୟାଗ୍ ମିଳିନି ଆଚ୍ଛା ହଁ ସେଇଟା ଭଲ କଥା ଆଉ ପୋଲାରେ ଗୋଟିଏ ଜିନିଷ ମିଳୁଛି ତ ଛାଡ଼ିବୁ ପୋଲାରେ ଗୋଟିଏ ଜିନିଷଟେ ମିଳୁଛି ଆଉ ଛାଡ଼ିବେ ଛାଡ଼ିବେ କେମିତି ହଁ ହଁ ହଁ ଆମର ଏପଟେ ହଁ ଆମେ ତ ସମର୍ଥନ କରୁଛୁ ମୋଦି ସରକାର ଆଉ ହେଲେ ବି ଗୋଟିଏ ଜିନିଷ ଫ୍ରୀରେ ମିଳୁଛି ଛାଡ଼ିବା କଥା ନାହିଁ ହଁ ଏଇନା ବଜାର ସେମିତି ଆଉ ହଁ ହଁ ହେଲେ ବି ବହୁତ ମୁଁ କାହାକୁ ଦେବ ବୋଲି ଭାବୁଛ ହଁ ହେଲେ ବି ମନ ଭିତରେ ଡିସାଇଡ୍ କରି ସାରିଛ ଯେ ୟାକୁ ଦେବି ବୋଲି ସେମତି ପଇସା ଦେଖିକି ହେଲେ ପଇସା ପତର ଦେଖିକି ମନଟା ଚେଞ୍ଜ୍ ହୋଇ ଯିବନି ତ ସିଏ ଧର ଦେଇଥିଲା ଏତିକି ପଇସା ତା ତାକୁ ଦେଇଦେବି ସେମିତି ଚେଞ୍ଜ୍ ହେବନି ତ ମନଟା

ଏପଟେ ତୁମର କିଏ ଅଛି ଏଥର ଟିକଟ୍ କାହା କାହା କାହାକୁ ମିଳିଲାନି ଟିକଟ୍ ଦିଆ ହୋଇନି ହେଲେ ବି କିଏ ଆସିବ ଟିକେଟ୍ ଆମ ଯେଉଁ ଲାଷ୍ଟରେ ଏମ୍ ଏଲ୍ ଏ ଥିଲା ସିଏ ଆସିବ ବିଜୁଳି ହଁ ହଁ ଆଉ ବିଜେଡ଼ିରେ ହଁ ହଁ ହୁଁ ତାଙ୍କୁ ହିଁ ସେମତି ଆମେ ତ ବିଜେପିକୁ ମୋଦି ସରକାରକୁ ହିଁ ସମର୍ଥନ କରିବୁ ଆର ମାନଙ୍କର ଟିକିଏ ୟାଙ୍କର ଯେମତି ଗୁଣ୍ଡାଗର୍ଦ୍ଦି ସବୁ ଏଠି ଚାଲିଛି ଏଗୁଡ଼ାକ ଭଲ ନୁହେଁ ହଁ ପଇସା ପତର ଯିଏ ଦେବ ସେ ଛାଡ଼ିବାର ନାହିଁ ସେ ଛାଡ଼ିବାର ନାହିଁ ହଁ ହଁ ହଁ ଆଚ୍ଛା ଆଉ କାମ ଯିବନି କି କାମ ଟାଇମ୍ ହୋଇଗଲାଣି ତୁମର

ହଁ ହଁ ହଁ ହେଉ